ଦେଖନ୍ତୁ ଆଜ୍ଞା ଏବେ ତ ଆଧୁନିକ ଯୁଗ କିନ୍ତୁ ଯେତେ ହେଲେ ଆମେ ଯେହେତୁ ଗାଁ ଗହଳିରେ ରହୁଛୁ ଗାଁରେ ପୁରୁଣା କାଳିଆ ଲୋକ ଜେଜେ ଜେଜେମା ମାନେ ସମସ୍ତେ ଅଛନ୍ତି କିଛି ପୁରୁଣା ଢାଞ୍ଚା ଅଛି ଯେମିତି କି ଛୁଆଙ୍କୁ ଭୂତ ଲାଗିବା ଡାହାଣୀ ଲାଗିବା ଏଇଗୁଡ଼ା ସବୁ ଛୁଆଙ୍କୁ ଯେଉଁ ଡାହାଣୀ ଲାଗିବା ତା'ପରେ ତାଙ୍କୁ ଝଡ଼ା ଫୁଙ୍କା କରିବାକୁ ପୁଣି ଗୁଣିଆ ଆସିବା ମଲା ପରେ ଗୋଟେ ଲୋକ ଯଦି ଇଚ୍ଛା ପୂରଣ ହେଇନଥିବ ତା'କୁ ଭୂତ ହେଇ ସମସ୍ତଙ୍କୁ ଦେଖାଦେବା ଗୋଟେ ବଞ୍ଚିଥିବା ଲୋକ ଦେହରେ ତା ଆତ୍ମାପ୍ରବେଶ କରିବା ତା'କୁ ଝଡ଼ିବା ପାଇଁ ଗୁଣିଆ ଆସିବା ସେମାନେ ଆସିକି ଧୂଆଁଧାସ ଖାଇବା ପିଇବା ଦେଇକି ମା ମାରିକି ବେହୋସ ହେଇକି ତା'ପରେ ଉଠିଲେ ଉଠିଲେ କ'ଣ ନା ଭୂତ ପଳେଇଲା ଏହିସବୁ ଅନ୍ଧବିଶ୍ୱାସ ଆମ ଗାଁରେ ଚାଲିଛି ପ୍ରଚଳିତ ହେଇଛି ଆହୁରି ଗୋଟେ କଥା ଦେଖନ୍ତୁ ଗୋଟେ ସ୍ତ୍ରୀ ଲୋକ ଯଦି ବିଧବା ହେଇଯାଉଛି ତା'କୁ ଶୁଭ କାମରେ ଶୁଭକାମରେ ବାହା ପୁଆଣି ଏହିସବୁ ଜାଗାକୁ ଯିବାକୁ ମନା ହେଉଛି ତା'କୁ ଅଶୁଭ ବୋଲି ଇଏ ହେଉଛି ଛୁଇଁବାକୁ ବି ମନା ହେଉଛି ଆମେ ଏସବୁ ମାନୁନୁ କିନ୍ତୁ ଯାହାବି ହେଲେ ଆମେ ଯେହେତୁ ଗାଁରେ ରହୁଛୁ ଏ ସବୁକୁ କିଛି ମାତ୍ରାରେ ବିଶ୍ଵାସ କରୁଛୁ ସେମିତି ପୁରୁଣା ଲୋକ ତ ଅଛନ୍ତି ନା ତାଙ୍କ ସହିତ ଆମକୁ ଚାଲିବାକୁ ପଡ଼ୁଛି ଆଗ କାଳରୁ ବହୁତ ଥିଲା ଏବେ ଏବେ ଧୀରେ ଧୀରେ କମୁଛି କିନ୍ତୁ ସମ୍ପୂର୍ଣ୍ଣ ମାତ୍ରାରେ କମିନି ଆଗକୁ ଆସ୍ତେ ଆସ୍ତେ ସବୁ କମିବ ବୋଲି ଆଶା ରହିଛି ଆଉ